ଆଜ୍ଞା ଗୋଟିଏ ଭଉଣୀ ବାହାଘର ଥିଲା ମୁଁ ପୁରୀରୁ କହୁଥିଲି କେଉଁଠି କଲେ ଆଜ୍ଞା କହୁନାହାନ୍ତି ପୁରୀରୁ ନାଇଁ ପ୍ରିୱେଡିଂ କରିବି ନା ଆଜ୍ଞା କମ୍ କରନ୍ତୁ ଟିକିଏ ନାଁ ନାଁ ଭାଇ ଭାଇ ଶୁଣନ୍ତୁ ଟିକିଏ ଆଗକୁ ଫୁଣି ଆମର ମ୍ୟାରେଜ୍ ଅଛି ଆଉ ଆପଣ ଟିକିଏ କମ୍ କରନ୍ତୁ

ଏଇ ପୁରୀ ଆମର ପୁରୀ ଲାଇନ୍ରେ କରିବା ଆଉ

ଆଜ୍ଞା ଦେଖିବା କେଉଁଠି ସୁବିଧା ହେଉଛି କରିବା ଆଉ ଆମର ଏପଟୁ କଷ୍ଟ୍ୟୁମ୍ ଯିବ କିଛି ନାହିଁ ଭାଇ ଯେଉଁଠି ସୁବିଧା ହବ ସେଇଠି କରିବା ଆଉ ସେଥିରେ କ'ଣ ଅଛି

ହଉ ଠିକ୍ ଅଛି ଆଜ୍ଞା କଷ୍ଟ୍ୟୁମ୍ଟା ତ ଆମର ମେକଅପ୍ଟା

ମ୍ୟାରେଜ୍ ଆମେ ନିମାପଡ଼ାରେ କରିବୁ ଆଜ୍ଞା ଡାକିବି ତ ସିଓର ଆଉ ଆମର ଏଇଟା ପ୍ରିୱେଡିଂ ସରୁ ବାହାଘର କଥା ମୁଁ କହିବିନି ଆପଣଙ୍କୁ

ବାହା ବାହାଘର ପୂର୍ବରୁ ମୁଁ ଆପଣଙ୍କୁ ଜଣେଇଦେବି କିଛି ଅସୁବିଧା ନାହିଁ କିନ୍ତୁ ଆମର ଏଇ ଆଜ୍ଞା ଆଜ୍ଞା କେତେ କହୁନାହାନ୍ତି ପଠେଇବି ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ମ୍ୟାରେଜ୍ ଅଛି ଆଉ ଏଇନା ପନ୍ଦର୍ ଦିନ

ଆଜ୍ଞା ମୁଁ ମୁଁ ଜଣେଇଦେବି ବାହାଘର କଥା ଜଣେଇଦେବି ବ୍ୟସ୍ତ ହୁଅନ୍ତୁନି ଆମର ଏ କାମଟା ସରୁ ଆଗ

ହଉ ଠିକ୍ ଅଛି